ହଁ ମୋର ବେଶୀ ପ୍ରିୟ ସୁଦର୍ଶନ ପଟ୍ଟନାୟକ ପୁରୀର ସେ ଜଣେ ବାଲୁକା ଶିଳ୍ପୀ ମୁଁ ତାଙ୍କୁ ମୁଁ ତାଙ୍କୁ ବହୁତ ପସନ୍ଦ କରେ ସେ ଯେଉଁ ଜୀବନ୍ତ ମୂର୍ତ୍ତିରେ ବାଲୁକାରେ ତିଆରି କରନ୍ତି ଜଗନ୍ନାଥ ସୁଦର୍ଶନ ଆଉ ବଳଭଦ୍ର ଚିତ୍ର ସବୁ ଆଙ୍କନ୍ତି ମୁଁ ତାଙ୍କୁ ଦେଖିକି ବହୁତ ପସନ୍ଦ କରେ ସେ ଯେଉଁ ଜୀବନ୍ତ ଜିନିଷ ଗୁଡ଼ା ମୂର୍ତ୍ତି ସବୁ ତିଆରି କରନ୍ତି ସେଥିରେ ସେ ବିଶ୍ୱ ପ୍ରସିଦ୍ଧ ହୋଇଛନ୍ତି ତାଙ୍କ ମୂର୍ତ୍ତିରେ ମୁଁ ଦେଖିଲେ ମୋର ବହୁତ ପସନ୍ଦ ଲାଗେ ଆଉ ମୁଁ ସେହି ମୂର୍ତ୍ତିର ଆଙ୍କିବାଟା ଦେଖିକି ନିଜେ ଆଙ୍କିକି ବି ଯେ ପୁରସ୍କୃତ ହୋଇଛି ଆଉ ତାକୁ ମୁଁ ବହୁତ ଅନୁସରଣ କରେ ସେ ବହୁତ ପ୍ରସିଦ୍ଧ ତାଙ୍କ ଜୀବନ୍ତ ଜିନିଷରେ ମୂର୍ତ୍ତିରେ ଦେଖିଲେ ବହୁତ ପସନ୍ଦ ଲାଗେ